ମୋ ଘରେ ବାଦାମ ଚାଷ ହୁଏ ବାଦାମରେ ମୁଁ ପ୍ରଥମେ ବାଦାମ ଚାଷରେ ଲଙ୍ଗଳ କରୁ ଲଙ୍ଗଳ କରି ଘାସ ବାଛୁ ବାଛୁ ବାଛିଲା ପରେ ବି କଷ୍ଟ ହୁଏ କଷ୍ଟରେ ଚାଷ ହେଲାପରେ ଖରା ଟାଇମରେ ପାଣି ପାଇଥାଉ ନ ପାଇଥାଉ ନପାଇ ଗଛ ମରିଯାଏ ମୂଷା ଲାଗିଯାଏ ପୋକ ଖାଇଯାଏ ଏମତି ସବୁ ଅସୁବିଧା ହୁଏତ ତ ବହୁତ ପଇସା ଖର୍ଚ୍ଚ କରିଲା ପରେବି ଆମେ ବହୁତ ନଷ୍ଟ ହେଇଯିବାରୁ ଆମକୁ ଖର୍ଚ୍ଚ ବାବଦ କୁ ଖର୍ଚ୍ଚ ହେଇଥିବା ପଇସା ଆଉ କିଛି ଇନକମ ମିଳେନି ନଷ୍ଟ ହେଇଯାଏ ବହୁତ ବର୍ଷା ଟାଇମରେ ପଚିଯାଏ ବହୁତ ନଷ୍ଟ ହେଇଯାଏ ପଇସା ଖର୍ଚ୍ଚ ହେଇଯାଏ କିନ୍ତୁ ଆମର ଇନଭେଷ୍ଟ କିଛି ହେଇପାରେନି ଆଉ ସେ ଖର୍ଚ୍ଚ ବହନ କରିବି ବି ଆମର କିଛି ଲାଭ ହୁଏନି ଲାଭ ଲାଭ ହୁଏନି ଆଉ ପୋକ ଖାଇଯାଏ ଧାନ ଚାଷ ହେଲେ ବି ସେମତି ଧାନ ପାଇଁ ପାଣି ସର୍ଟ ହେଇଯାଏ ଆଉ ପୋକ ଲାଗିଯାଏ ଧାନ ସମସ୍ତଙ୍କର ବହୁତ ଭଲ ହୁଏ କିନ୍ତୁ ଆମ ଘରେ ଧାନ ବି ବହୁତ ଅଳ୍ପ ହୁଏ କାରଣ ପୋକ ଖାଇଯାଏ ଟାଇମରେ ଔଷଧ ଦେଇ ହୁଏନି ଔଷଧ ଦେଲାପରେ ବି ପୋକ ଖାଇଯାଏ ଧାନ ବର୍ଷାରେ ନଷ୍ଟ ହେଇଯାଏ ଆଏ ହେଇପାରେନି ଧାନ ଆଉ ବାଦାମ ଆମ ଘରେ ଚାଷହୁଏ ଖର୍ଚ୍ଚ ହେଇକି ବି ଆମର କିଛି ଆଏ ହେଇପାରେନି